ଇରେ ମୁଁ ତୋ ସାଙ୍ଗ କହୁଛି ଜାଣିପାରୁନୁ ନେଇଯାଉଛି ଆଉ କ'ଣ କରୁଛୁ ହଉ ମୁଁ ଫିଲ୍ମ୍ ଦେଖିଆକୁ ଯାଇଛି ମୁଁ ଏ ରଘୁନାଥପୁର ସୁଚିତ୍ରା ହଲ୍କୁ ଆଇଛି ସୁନାପଞ୍ଜୁରୀ ପଡ଼ିଛି ହଁ ତୁ ଆସିଲୁନୁ ଆଉ ତୁ ସୁଚିତ୍ରା ଫିଲ୍ମ ହଲ୍ ରେ ବି ଯୋଉ ରଘନାଥପୁର ପଡ଼ିଛି ଯୋଉ କ'ଣ କହିଲେ ସୁନାପଞ୍ଜୁରୀ ତା'ପରେ ସିଦ୍ଧାନ୍ତ ଆଉ ରଚନା ହିରୋ ହିରୋଇନ୍ ସିଦ୍ଧାନ୍ତ ହିରୋ ରଚନା ହିରୋଇନ୍ ବଢ଼ିଆ ଫିଲ୍ମ ଦେଖିଲେ ନା ହଁ ତୁ ଆସେ ତୁ ଆସେ ମୁଁ ତୋତେ ଅପେକ୍ଷାକେ ଟିକେଟ୍ କାଟି ରଖିଛି ଶୀଘ୍ର ଆସେ ଦଶ ମିନିଟ୍ ଭିତରେ ପହଞ୍ଚିଯିବୁ ହଉ ଆସ ଅପେକ୍ଷା କରିଛି ମୁଇଁ ଏଇ ଏଠି ଟିକେଟ୍ କରିକି ଠିଆ ହେଇଛି ତୁ ଆସିଲେ ଦୁଇ ଜଣ ଯାକ ହଲ୍ ଭିତରେ ପଶିବା

ଆଉ ତୁ ଶୁଣିବା ତୁ ଟିକେ ସେଇ ମୁଁ ତ ପଶି ଆସିଲିଣି ହଲ୍ ପାଖରେ ଠିଆ ହେଇଛି ତୁ ସେ ବଜାର ଟିକେ ଆଉଛୁ ତ ବାଦାମ ମଟର ତ ଯାହା ଦେଖୁଛୁ ଘିନି ଆଣିବୁ ବସିବା ଖାଲି ଦେଖିବା ହଁ ହଁ ମୁଁ ଅଛି ହଁ ବାଦାମ ଭଜା ମଟର ଭଜା ଏଇ ସମସ୍ତେ କହୁଛନ୍ତି ଭଲ ଫିଲ୍ମ ଶୀଘ୍ର ଆ'ବା ଦେଖିବା ହଉ ହଉ ବଢ଼ିଆ କରିଛୁ ଆଉ ଆସି ଗଲୁଣୁ ତୁ ଏତେ ଡେରି କାଇଁ କଲୁ

ଏତେ ଡେରି କାଇଁ କଲୁ ଆ ଆ ଦେଖିଲୁ ଚାଲ୍ ଚାଲ୍ ଭିତରକୁ ଚାଲ୍ ଚିତ୍ରା ହଲ୍ ବା ଏଇଠି ହଁ ହଁ ଆସ ଆମର ତ କୁହନ୍ତୁ ବଢ଼ିଆ ଫିଲ୍ମ ଆମେ କେତେବେଳେ ଦେଖିବା କିରେ ଆସ ଆସ ହଁ ମୁଁ ଏ ଟିକେଟ୍ ଦେଲା ବେଳକୁ ସାଙ୍ଗ ହେଇକି ବସିବା ଆଉ ଦେଖିଲୁ ହଉ ରଖୁଛି ଆସ ଫୋନ୍ କାଟିଲି ଆଉ ଆସେ